ହ୍ୟାଲୋ ବାପା ମୁଁ ଏମ୍ ବି ଏ କରିବା ପାଇଁ ଚାହୁଁଛି ମୋର ବହୁତ ପଇସା ଦରକାର ଏମିତି ଦୁଇ ତିନି ଲକ୍ଷ ଦରକାର ମୁଁ ଏଇନା ବି ଏସ୍ ସି କରି ସାରିଲି ତା'ପରେ ଆଉ କିଛି କରିପାରିବି ମୁଁ ଏମ୍ ବି ଏ କରିବା ପାଇଁ ଚାହୁଁଛି ମୋର ସାଙ୍ଗମାନେ ସବୁ ଏମ୍ ବି ଏ କରୁଛନ୍ତି ନାହିଁ ତୁମେ ଯାହା କରନା କାହିଁକି ମୁଁ ଏମ୍ ବି ଏ କରିକି ଚାକିରି କରିବା ପାଇଁ ଚାହୁଁଛି ମୋତେ ବହୁତ ପଇସା ଦରକାର ବାପା ମୁଁ ଯଦି ଏମ୍ ବି ଏ ନ କରି ପାରିବି ତା'ହେଲେ ଚାକିରି ବି ମିଳିବନି ଏମ୍ ବି ଏ ନ କଲେ ଚାକିରି ବି ଆଜି କାଲି ଆଉ ମିଳୁନି ତୁମେ ଏମିତି ବହୁତ ଥର କହିଲଣି ମୋତେ କୁହ ତୁମେ କେତେ ଦିନ ଭିତରେ ମୋତେ ପଇସା ଦେବ ଏଇ କେତେ ଦିନ ଭିତରେ ପଇସା ଦେବ ହେଲେ ତା'ହେଲେ ଆମେ ସାଙ୍ଗ ହୋଇକି ଯାଇକି କଲେଜ୍ରେ ଏମ୍ ବି ଏ ଆଡ଼୍ମିସନ୍ କରିକି ଆସିବା ହଁ ବାବା ମୋ ପଇସା ଦେଲେ ଆଡ଼୍ମିସନ୍ କରିବା ତୁମେ ଏମ୍ ବି ଏ କରି ସାରିଲା ପରେ ମୋର ଗୋଟେ ଭଲ ଗୋଟେ ଭଲ ଚାକିରି କରିଦେବି ଆଉ ତ ତା'ପରେ ତୁମ ପଇସା ମଧ୍ୟ ସୁଝିଦେବି ହଁ ହଉ ହଉ